ଆମ ଓଡ଼ିଶାରେ ସାଧାରଣତଃ ଓଡ଼ିଆ ଭାଷାକୁ ବହୁତ ଭଲ ପାଉଥାନ୍ତି ଏହି ଭାଷାର ଏକ ସ୍ଵତନ୍ତ୍ରତା ରହିଛି ଏହି ଭାଷାକୁ ସମସ୍ତେ ସହଜରେ କହିପାରନ୍ତି ଶୁଣିବାକୁ ମଧ୍ୟ ମଧୁର ଏହି ଭାଷାକୁ ଏକ ନୀତି ଓ ଗୌରବ ରୂପେ ପାଳନ କରାଯାଏ ଆଗକାଳରୁ ସମସ୍ତେ ଓଡ଼ିଶାରେ ଓ ସବୁ ଓଡ଼ିଆ କହୁଥିଲେ ଏବେ ହିନ୍ଦୀ ତେଲୁଗୁ ମରାଠୀ ଏଗୁଡ଼ାକ ସବୁ ଓଡ଼ିଆରେ ପୁରେଇକି କହୁଛନ୍ତି ଗୋଟିଏ ଗୋଟିଏ ଭାଷା କହୁଛନ୍ତି କିନ୍ତୁ ଆଗକାଳରେ ସମସ୍ତେ ହିଁ ଓଡ଼ିଆ ଭାଷା କହୁଥିଲେ ଆମ ଓଡ଼ିଆଭାଷା ହିଁ ସବୁଠୁ ମଧୁର ଆଉ ଗୌରବ ଆମେ ଓଡ଼ିଆ ଆମ ଭାଷା ହିଁ ଓଡ଼ିଆ